ହ୍ୟାଲୋ ନାଇଁ ଯେ ବ୍ୟସ୍ତ ଥିଲି ଟିକିଏ ନାଆକୁ କାମରେ ହଁ ଯିବା ଗୋଟିଏ ଫିଲ୍ମ ଦେଖିବାକୁ ତ ସେଇଥିପାଇଁ ଫୋନ୍ କରିଥିଲି ହଁ ଭୁବନେଶ୍ୱର ଆଇନକ୍ସ ହଁ ଆଇନକ୍ସ ଯିବା ଆଉ ହେଲା ତା ଟିକେଟ୍ ଫିକେଟ୍ ସବୁ ମୁଁ ବୁଝି ଦେଇଛି କେଉଁଠି ବସିବୁ ତୁ ହେଲା ଏସି ରେ ବସିବୁ ନା କେଉଁଥିରେ ତୁ ଏସିରେ ବସିବୁ ନା କ'ଣ ଟିକେଟ ବହୁତ ଟଙ୍କା ବସିବା ଟି ଏଁ ହଁ ହେଉ ଆଉ ଛଅଶହ ନେବ କହିଛି ମୁଁ ତୁ କହିଲେ ମୁଁ ବୁକିଙ୍ଗ କରିଥିବି ନା ମୋବାଇଲ ରେ ହଁ ଅନଲାଇନ ରେ ବୁକିଙ୍ଗ କରିଦେବା ଆଉ

ହଁ ହଁ ହଁ କ'ଣ ହଁ ହେଉ ଯିବା ଆଉ ହଁ ହଁ ଅନଲାଇନ ବୁକିଙ୍ଗ କରିଦେଉଛି ତା'ହେଲେ ହଁ ମୁଁ ତା'ହେଲେ ଅନଲାଇନ୍ ବୁକିଙ୍ଗ କରିଦେଉଛି ଆଉ କିଏ କିଏ ଯିବେ ନା କ'ଣ ବୁଝିକି ମୋତେ କହ ହଁ ହେଉ ମୁଁ ଦୁଇଟା କରିଦେବି ଆଉ ତୋର ମୋର ଯିବା ଆଉ ହେଲା ହଁ ସେ ରାତି ଛଅଟା ବେଳକୁ ଯିବା ହେରି ଆସିବା ହୋଇଯିବ ଦଶଟା ଏଗାରଟା ଖାଇ ପିଇକି ସେଆଡ଼ୁ ଆସିବା ଆଉ ଆସିବା ଆଉ ହଁ ହଁ ହେଉ ଆସିବା ଆଉ ହଁ ମୋ ଦେହ ଭଲ ଅଛି ତୋ ଦେହ ହଁ ଭଲ ଅଛନ୍ତି ସମସ୍ତେ ହଁ ହଉ ମୁଁ ଟିକେ ରୋଷେଇ ବାସ କରିଦିଏ ପିଲାଙ୍କ ପାଇଁ ତା' ପରେ ଯିବା ଆଉ ହେଲା ତୁ ଅନଲାଇନ ରେ ପଇସା ଛାଡ଼ିଦେବୁ ମୁଁ ତୋ ଟିକେଟ ଟା ଦେବି ଛଅଶହ ଟଙ୍କା ପଡ଼ିବ ହେଲା ହଁ ହଁ ଗୁପଚୁପ୍ ଆଗ ଖାଇଦେଇକି ଯିବା ଭିତରକୁ ଆଉ ହଲ୍ ଭିତରକୁ ଆଉ ହେଲା ହଁ ସେଇଠି ସବୁ ଇଏ ନେଇକି ଯିବା ଆଉ ଲେସ୍ ହେରିକା ପପକର୍ଣ ସବୁ ଖାଇବା ଆଉ ହଁ ପପକର୍ଣ ଖାଇବା ଲେସ୍ ନେଇଯିବା ଭିତରକୁ ଆଉ ବାଦାମ ପକୋଡ଼ା ଆଗ ଗୁପଚୁପ ଗୁପଚୁପ ହେରିକା ଚିକେନ ପକୋଡ଼ା ଚିକେନ ପକୋଡ଼ା ସବୁ ଖାଇ ଦେଇ ଯିବା ଆଉ ହଁ ହେଉ ହିନ୍ଦୀ ଫିଲ୍ମ ବି ପଡ଼ିବ ଦେଖିବା ଆଉ ହଁ ହଁ ହଉ ହଁ ହେଉ ତୁ ବାହାରିଲେ ମୋତେ ଫୋନ୍ କରିବୁ ହେଲା